ବରଗଡ଼ର ବୋହୁତ୍ ବଡ଼୍ ଖବର ଗୋବିନ୍ଦା କେ ମାରି ଦେଇଚନ୍ ମିଡ଼ିଆ ବାଲେ ଆଇସ୍ ଥିଲେ ବହୁତ୍ ଯାଞ୍ଚ୍ ପଡ଼ତାଲ୍ କଲେ ବୋହୁତ୍ ଦେଖାଶୁଣା କଲେ ଲେକିନ୍ ମାରିନେଇଚନ୍ ଗୋବିନ୍ଦାକେ ବରଗଡ଼ର ବୋହୁତ୍ ବଡ଼୍ ଖବର ହେଁ ଯେନ୍ତା ବରଗଡ଼ରେ ଆମର୍ ବୋହୁତ୍ ଉତ୍ସବ୍ ହେସିଁ ଧନୁଯାତ୍ରା ହେସିଁ ଦୁର୍ଗାପୂଜା ହେସିଁ ସମଲେଇ ମନ୍ଦିର୍ ହେସିଁ ଶ୍ରୀ ରାମ୍ ମନ୍ଦିର୍ ହେସିଁ ବୋହୁତ୍ କାଲି ମନ୍ଦିର୍ନ ପୂଜା ହେସିଁ ବୋହୁତ୍ ଉତ୍ସବ୍ ହେସିଁ ବୋହୁତ୍ ଉତ୍ସାହିତ ହେସିଁ ଏଁ ପୁସ୍ତକ୍ ମେଲା ହେସିଁ ବୋହୁତ୍ କିଛି ହେସିଁ ବରଗଡ଼ ଜିଲ୍ଲାରେ ବୋହୁତ୍ ବଢ଼ିଆ ବଢ଼ିଆ ଜିନିଷ୍ ଦେଖବାର୍ ଲାଗି ମିଲସି ବୋହୁତ୍ ଉତ୍ସାହିତ ହେବାର୍ ଲାଗି ଭଲ୍ ଲାଗସି ବରଗଡ଼ ଜିଲ୍ଲାନୁ ବୋହୁତ୍ ଭଲ୍ ଭଲ୍ ଜିନିଷ୍ ଦେଖବାର୍ ଲାଗି ବି ମିଲସି ବରଗଡ଼ ଆଉ ବରଗଡ଼ ଜିଲ୍ଲାନୁ ବୋହୁତ୍ ଭଲ୍ ଉତ୍ସାହିତ ମିଲସି ଭଲ୍ ଭଲ୍ ଜିନିଷ୍ ଦେଖବାର୍ ଲାଗି ମିଲସି ଧନୁଯାତ୍ରା ହେସିଁ ଦୁର୍ଗାପୂଜା ହେସିଁ ଲକ୍ଷ୍ମୀପୂଜା ହେସିଁ ସରସ୍ବତୀ ପୂଜା ହେସିଁ କାଲି ପୂଜା ହେସିଁ ଧନୁଯାତ୍ରା ହେସିଁ କେତେ ବୋହୁତ୍ ଭଲ ଲାଗଶି ପୁସ୍ତକ୍ ମେଲା ବି ହେସିଁ